ହ୍ୟାଲୋ ଆପଣ ସ୍ଵିଗିରୁ କହୁଛନ୍ତି ଟି ଯେଉଁ ମୁଁ ନିବେଦିତା ଜେନା ଡେଲି ଅର୍ଡ଼ର କରିଥିଲି ଭାତ ଚିକେନ ସାଲାଡ଼ ପାମ୍ପଡ଼ ମୋ ପାଖକୁ ଅର୍ଡ଼ର ମୁଁ କରିଥିଲି ଆପଣଙ୍କ ଡେଲିଭରି ବଏ ଏସବୁ ଆଣିକି ଦେଇ ନାହିଁ ଡେଲିଭରି ଆପଣଙ୍କର ଆସିନି କିନ୍ତୁ ମୋ ଫୋନକୁ ମେସେଜ୍ ଆସିଯାଇଛି ଏ ଆପଣଙ୍କର ପିଲାଙ୍କୁ ବୁଝନ୍ତୁ କିଛି ଭୁଲ୍ ଭାଲ ହୋଇଛି କି ଖାଦ୍ୟଟା କ'ଣ ପାଇଁ ଆସି ପାରିନି ସେ ସବୁ ବୁଝିକି ମୋ ପାଖକୁ ଫୋନ କରନ୍ତୁ